ସାଧାରଣତଃ ମଧ୍ୟାହ୍ନ ଭୋଜନ ଏବଂ ରାତି ଭୋଜନରେ ଆମେ ଅଲଗା ଅଲଗା ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଥାଉ ତ ଖ ଆମର ଶୀତଦିନେ ଆଉ ଖରାଦିନେ ଇଏ ଦି ଋତୁ ଅନୁଯାୟୀ ଆମର ଖାଦ୍ୟ ପ୍ରସ୍ତୁତ ହୋଇଥାଏ ଆମର ଶୀତ ଦିନରେ ଆମେ ସାଧାରଣତଃ ଗରମ ଖାଇଥାଉ ମଧ୍ୟାହ୍ନରେ ଆମର ଭାତ ହୁଏ ଡାଲମା ହୁଏ ଶାଗ ଭଜା ହୁଏ କି ବିଭିନ୍ନ ପ୍ରକାର ପରିବା ଶୀତ ଦିନେ ମିଳୁଥିବାରୁ ଆମେ ବିଭିନ୍ନ ପ୍ରକାର ସନ୍ତୁଳା ହୁଏ ତରକାରୀ ହୁଏ ଆଉ ଶୀତଦିନେ ଖରାଦିନେ ଆମେ ସାଧାରଣତଃ ଖରାଦିନେ ମଧ୍ୟାହ୍ନ ଭୋଜନରେ ଆମେ ପଖାଳ ଭାତଟାକୁ ବହୁଳ ଭାବରେ ବ୍ୟବହାର କରିଥାଉ କାରଣ ଆମେ ହେଉଛି ଓଡ଼ିଆ ଆମର ପଖାଳ ହେଲା ମୁଖ୍ୟ ଇଏ ସେଇଟାକୁ ଆମେ ଖରାଦିନେ ବହୁଳ ଭାବରେ ବ୍ୟବହାର କରିଥାଉ ପଖାଳ ବଢ଼ିଚୁରା ଶାଗ ଭଜା ଆଳୁ ଭର୍ତ୍ତା କାକୁଡ଼ି ସାଲାଡ଼ ଓ ବିଭିନ୍ନ ପ୍ରକାର ଏଇଭଳିଆ ଜିନିଷକୁ ଆମେ ମଧ୍ୟାହ୍ନ ଭୋଜନରେ ବ୍ୟବହାର କରିଥାଉ ଆଉ ରାତ୍ରୀ ଭୋଜନରେ ଶୀତ ଦିନେ ଆମେ ସାଧାରଣତଃ ରୁଟି ସନ୍ତୁଳା କ୍ଷୀର ପକେଇ ଖାଇଥାଉ ଆଉ ଖରାଦିନେ ସଜ ପଖାଳ ଆଳୁ ଭଜା ପୋଟଳ ଭଜା ଆମେ ଏଇ ପ୍ରକାରର ଖାଦ୍ୟ ଗ୍ରହଣ କରଥାଉ